ହେଲୋ

ବରା ସିଙ୍ଗଡ଼ା ଅଛି କି କେତେ ରେଟ୍ ଏତେ ଟଙ୍କା କ'ଣ କହୁଛନ୍ତି ଆମେ ତ ବେଙ୍ଗଲୋରରେ ରହୁଛୁ ଆମ ପାଖରେ ଆମର ଏପଟେ ବହୁତ କମ୍ ରେଟ୍ ପାଞ୍ଚ ଟଙ୍କା ଲାଖେ ଆମେ ବେଙ୍ଗାଲୋରରେ ରହୁଛୁ ରହୁଛୁ ବେଙ୍ଗଲୋରରେ ଆସିଛୁ ଆପଣ ଆସିକି ଆମ ପଟେ ରହୁନାହାନ୍ତି ଆମେ ବେଙ୍ଗଲୋରରେ ରହୁନାହାନ୍ତି ଦୋକାନ କରିବେ ଆଉ ଶସ୍ତାରେ ସବୁ ଜିନିଷପତ୍ର ବି ଆମେ ହେଲ୍ପ କରିବୁ ଟିକେ ସହଯୋଗ କରିବୁ ଟିକେ ଯେମିତି ଶସ୍ତାରେ ମିଳିବ ଆଉ ତୁମେ ଦୋକାନ କରିବ ଆମେ ସବୁ ସହଯୋଗ କରିଦେବୁ ଠିକ୍ ଅଛି ଠିକ୍ ଅଛି କହିବେ ଏବେ ଦିଅନ୍ତୁ ବରା ସିଙ୍ଗଡ଼ା ଠିକ୍ ଅଛି